ଆମେ ସବୁ ମାନେ ରେସିପି ଗୁଡ଼ିକ ଅନୁସରଣ କରିବା ପାଇଁ ଆମେ ୟୁଟ୍ୟୁବ୍ ଭିଡ଼ିଓ ମାଧ୍ୟମରେ ଆମେ ଚିଲ୍ଲିକୋବି ହଉ କି ଅଣ୍ଡା ପନିର୍ ହଉ କି ବିରିୟାନୀ ହଉ କି ଯେଉଁ ସବୁ ହଉ ତା ବିଷୟରେ ଆମେ ମାନେ ତା ବିଷୟରେ ଆମେ ସେ ମାନେ ୟୁଟ୍ୟୁବ୍ ଭିଡ଼ିଓରେ ଦେଖି ଆମେ ସେ ରେସିପିକୁ ତିଆରି କରିଥାଉ ଏବଂ ମାନେ ତିଆରି କରିଥାଉ ମାନେ କେମିତି ହେଲା କ'ଣ ହେଲା ସେ ଯାହା ସବୁ ଆମକୁ ଅନୁସରଣ କରିଥାଏ ୟୁଟ୍ୟୁବ୍ ଭିଡ଼ିଓରେ ଯାହା ସବୁ ଦେଖାଇଥାଉ ଆମେ ତାକୁ ଓ ଅନୁସରଣ କରିକି ଅଣ୍ଡା ପନିର୍ ବନେଇଥାଉ ଯେଉଁଟାକି ଆମେ ଅଣ୍ଡା ପନିର୍ ବିଷୟରେ ମାରିବୁ ୟୁଟ୍ୟୁବ୍ରେ ସେ ୟୁଟ୍ୟୁବ୍ରେ ଭିଡ଼ିଓ ଆସେ ଆମେ ଅଣ୍ଡା ପନିର୍ ବିଷୟରେ ମାରି ଅନ୍ୟତାକୁ ମାନେ ରୋଷେଇ କରିବୁ ସେ ରେସିପିଟା ତିଆରି କରିବୁ ଚିଲ୍ଲିକୋବି ତିଆରି କରିବୁ ସେ ରେସିପିଟା ମାନେ ୟୁଟ୍ୟୁବ୍ ଭିଡ଼ିଓ ଦେଖି ଆମେ ମାନେ ମାନେ ସବୁ ଭିଡ଼ିଓ ମାନେ ସବୁ ରେସିପି ଗୁଡ଼ିକୁ ଆମେ ତିଆରି କରିପାରିବୁ